ପାରମ୍ପାରିକ ଉତ୍ସବରେ ନୃତ୍ୟ କରୁଥିବା ସମୟରେ ଲୋକମାନେ ଶାଢ଼ୀ ପିନ୍ଧିଥାନ୍ତି ଏବଂ ଗହଣା ଗାଣ୍ଠି ଜୁଏଲେରିସ୍ କାନର ନାକର ଚୁଡ଼ି କମର୍ ପେଟି ଏସବୁ ପିନ୍ଧିଥାନ୍ତି ନୃତ୍ୟ କରିବା ସମୟରେ ଫୁଲ ଗଜରା ଅଳତା ମେହେନ୍ଦି ଏସବୁ ସଜବାଜ ହୋଇକି ନୃତ୍ୟ କରିଥାନ୍ତି ଏବଂ ଶାଢ଼ୀ ଆଉ କ'ଣ ଡ୍ରେସ୍ ଡ୍ରେସ୍ ଘାଗ୍ରା ଲେହେଙ୍ଗା ଆଉ ଏମିତି ଧୋତି ଫୋତି ମଧ୍ୟ ପିନ୍ଧିଥାନ୍ତି ପୁଅ ପିଲା ଝିଅ ପିଲା ତ ନର୍ମାଲି ଶାଢ଼ୀ ଫାଢ଼ୀ ଆଉ ଏମିତି ଚୁଡ଼ିଦାର୍ ଘାଗ୍ରା ଏସବୁ ପିନ୍ଧିଥାନ୍ତି